ଆଜିକାଲି ମୋବାଇଲ୍ ଫିଡ଼୍ ଗୋଟେ ବାହାରଲା ବୋଲି ଆମ୍କେ ଏକ୍ଚୁଆଲି ଭଲ୍ ଲାଗ୍ଲା ସୁବିଧା ଗୁଟେ ବି ଭଲ୍ ହେଲା ମୋବାଇଲ୍ ଫିଡ଼୍ରୁୁ ଗୁଟେ ଆମେ ଜଣିପାରୁଚୁ କି ଯେ ଆଜିର୍ ଘଟ୍ଣା ଗୁଟେ ଆମେ କାଣା ଗୁଟେ ଘଟିଗଲା କି କେନ ଗୁଟେ କାଣା ହେଇଗଲା କି କେନ ଗୁଟେ କେଁ ଅସୁବିଧା ଗୁଟେ ହେଇଗଲା ମାନେ ଆମେ ସାଙ୍ଗେ ସାଙ୍ଗେ ମୋବାଇଲ୍ରୁୁ ଏକ୍ଚୁଆଲି ଗୁଗଲ୍ରୁ ଦେଖିପାରୁଚୁ କି ଫେସ୍ବୁକ୍ରୁ କି ଯେନ୍ତିରୁ ବି ଆମେ ଦେଖିପାରୁଛୁ ଆଉ ମୋବାଇଲ୍ ଗୁଟେ ଏନ୍ତିି ଜିନିଷ୍ ଯେ କି ନି କେତେବେଲେ ଫେକ୍ ବି ବନେଇ କରି ବି ଲୋକ୍ ଛାଡ଼ି ପାର୍ସନ୍ କେତେବେଲେ କାଣା କରି କରି ବି ଛାଡ଼ି ପାର୍ସନ୍ ହେଲେ ଆମ ମୋବାଇଲ୍ ଦ୍ଵାରା ଏକ୍ଚୁଆଲି ଆମ୍କେ ଦୁଇ ଚାର ମିନିଟ୍ ଭିତ୍ରେ ଏକା ସବୁକିଛି ଜାନ୍ବାକେ ମିଲ୍ସି ଆଉ ମୋବାଇଲ୍ ଦ୍ଵାରା ଆମେ ଦେଖିିକରି ଆର୍ ସାଙ୍ଗ ସାଥି ମନ୍କେ ଆମେ ବି ସେୟାର୍ କର୍ସୁଁ କି ଯା ଅଡ଼େନ ଏନ୍ତି ହେଇଛେ ସେମନ୍ତି ହେଇଚେ ଏବେ ମୁଇଁ ମୋବାଇଲ୍ରେ ଦେଖ୍ଲି ସେୟାର୍ କରିଦେଇଚେ ତମେ ବି ଦେଖ ବୋଲି କୁହେସୁଁ ଆଉ ସାଙ୍ଗେ ସାଙ୍ଗେ ଦେଖି ପାର୍ସୁଁ ଆର୍ ରେଡ଼ିଓ ଫିଡ଼୍ କାଣା ଦଉଛେ କି ରେଡ଼ିଓ ହଉଛେ ବି ବହୁତ ବଢ଼ିଆ ଖବର କସି ଭଲ୍ ଲାଗ୍ସି ଶୁଣ୍ବାର୍ ଲାଗି ସବୁ କିଛି ହେଲେ ରେଡ଼ିଓ କାଣା କରୁଛେକି ଆଜିର୍ ଘଟଣାକେ କି କାଣା ଗୁଟେ ହେଲା ମାନେ ଆମ୍କେ କାଲେ ସୁନବାକେ ମିଲୁଚେ ଆଉ ରେଡ଼ିଓନେ କାଣା ପାଉଛନ୍ତି ଆଜିି କାଣା ଗୁଟେ ଅପ୍ଡେଟ୍ ଆସ୍ଲା ମାନେ ଆମେ ସେଟା ଜାନିପାର୍ବା ପର୍ଦିନ ଆଜିର୍ଟା ମାନେ କାକେ ଶୁଣ୍ବାକେ ମିଲୁଛେ ଆଉ ଖବର୍କାଗଜ୍ ଗୁଟେ ବି ପଢ଼୍ବାକେ ମତେ ବହୁତ୍ ଭଲ୍ ଲାଗ୍ସି ଆର୍ ସବ୍କର୍ଲାଗି ଭଲ୍ ଏ ଆଉ ଖବର୍କାଗଜ୍ରୁ ଗୁଟେ ଆମେ ଏକ୍ଚୁଆଲି ଜାନି ପାର୍ସୁଁ ଯେ କି ଖବର୍କାଗଜ୍ ନାେ ଗୋଟେ ରିଏଲ୍ ଜିନି ଛାପା ଗୋଟେ ଯେନ୍ଟା ଆସି ଛାପ୍ସନ୍ ସେଟା ବହୁତ୍ ଭଲ୍ ଲାଗ୍ସି ଆର୍ ଖବର୍କାଗଜ୍ନୁ ଏକ୍ଚୁଆଲି ଆମ୍କେ ସତ୍ ଘଟଣା ଏଖା ମିଲ୍ସି ଆର୍ ସବୁ କିଛି ଆମେ ଖବର୍କାଗଜ୍ରୁ କଥା ଜାଣିପାର୍ସୁଁ ଯେକି ଇ ଜାଗାନେ ଗୁଟେ ଏନ୍ତି ହେଲା କି ସେ ଜାଗାନେ ଗୁଟେ ଏମିତି ହେଲା ବୋଲି ଆମେ ପଢ଼ି ପାର୍ସୁଁ ଆରୁ ଆଉ ବୁଝି ବୁଝିପାର୍ସୁଁ ହେଲେ ଖବର୍କାଗଜ୍ ଏନ୍ତି ଗୁଟେ ହେସି ଯେ କିନି ଆଜିର୍ ଘଟଣାକେ ଆମେ ଆଜି ଜାନି ନିପାରୁ ମାନେ ଆଜି ଯେନ୍ଟା ହେଇଛେ ମାନେ ସେଟାକିନି କାଲ୍କେ ଆମ୍କେ ଜାନ୍ବାକେ ମିଲ୍ସି ଖବର୍କାଗଜ୍ନେ ଆଉ ଆଜ୍ କା ଜମାନାନେ ଗୁଟେ ତ ମୋବାଇଲ୍ ଗୁଟେ ହେଇଗଲା ମୋବାଇଲ୍ ଫିଡ଼୍ରୁ ଫେକ୍ ହୁଏ ରାଇଟ୍ ହଉ ହେଲେ ଆମ୍କେ ସାଙ୍ଗେ ସାଙ୍ଗେ ଗୋଟେ ମୋବାଇଲ୍ରୁ ମିଲ୍ସି ତ ରେଡ଼ିଓ ବି ଭଲ୍ ଏ ସମ ଖବର୍କାଗଜ୍ ବି ଭଲ୍ ଲାଗ୍ସି ଆଜ୍ କାଲ୍ ଲାଗି ତ ଭଲ୍ ଯେନ୍ଟାକି ଖବର୍କାଗଜ୍ ଏକ୍ଚୁଆଲି ସବ୍କନୁ ରିଏଲ୍ ଏ ଯେନ୍ଟାକି ସତ୍ୟ ଘଟଣା ଗୁଟେ ଦେସିି ଆମ୍କେ ଆଉ କିଛି ନି